ଆମ ଅଞ୍ଚଳରେ କିମ୍ବା ନିକଟରେ ଏପରି ଏକ ସ୍ଥାନ ଅଛି ଯାହାର ସାଂସ୍କୃତିକ କିମ୍ବା ଧାର୍ମିକ ମହତ୍ତ୍ୱ ଅଛି ଯାହାକୁ ପର୍ଯ୍ୟଟକମାନେ ଭ୍ରମଣ କରିବାକୁ ଆସନ୍ତି ଆମେ ସେଠିକି ବହୁତ ଥର ଦେଖା କରିବାକୁ ମଧ୍ୟ ଯାଇଛୁ ଯେଉଁଠି ଯେମିତିକି ମନ୍ଦିର କହିଲେ ଆମ ରଣପୁରରେ ଥିବା ମା' ମଣିନାଗେଶ୍ୱରୀ ବା ପାହାଡ଼ ଉପରେ ଥିବା ହନୁମାନ ମନ୍ଦିର ଏମିତିକି ଶିବ ମନ୍ଦିର ଯେଉଁଟା କି ଲଡ଼ୁବାବା ସେଠାରେ ଏକ ଆକର୍ଷଣୀୟ ଜିନିଷ ଅଛି ଯାହାକି ମାନେ ଆଶ୍ଚର୍ଯ୍ୟକର ଘଟଣା ସେଠାରେ ପଥର ମାନେ ପଥର ଭାସୁଛି ଏବଂ ସୋଲ ବୁଡ଼ୁଛି ଏପରି ଏକ ଦୃଶ୍ୟ ସେଇଠି ଦେଖିବାକୁ ମିଳିବ ମାନେ ଚମତ୍କାର ଜିନିଷ ଯେମିତିକି ଗୋଟିଏ ଲୋକ ଆଶ୍ଚର୍ଯ୍ୟ ଯେମିତି ହୋଇଯିବ ଆଉ ଗୁମ୍ଫା ଗୁମ୍ଫା କହିଲେ ଗୁମ୍ଫା ଏପଟେ ଆମର ଅଛି ସୁନାଖେଳ ପାଖରେ ମଧ୍ୟ ଏକ ଗୁମ୍ଫା ଅଛି ସେଠିକି ମଧ୍ୟ ବହୁତ ଦୂର ଦୂରାନ୍ତରୁ ଲୋକମାନେ ଦେଖିବାପାଇଁ ଆସନ୍ତି ଆଉ ପର୍ଯ୍ୟଟନ ସ୍ଥଳୀ କହିଲେ ଆମର ବିରାମପୁରରେ ଯେମିତିକି ହନୁମାନ ମନ୍ଦିର ମଧ୍ୟ ଅଛି ମା' ମଣିନାଗେଶ୍ୱରୀ ମଧ୍ୟ ବହୁତ ଉଚ୍ଚ ପାହାଡ଼ରେ ଅବସ୍ଥାନ କରିଛନ୍ତି ଯେଉଁଠିକି ଠାକୁରାଣୀଙ୍କର ମୁଁହ ଦେଖା ଯାଉନାହିଁ ସେଠିକି ମଧ୍ୟ ବହୁତ ଲୋକ ଦେଖେଇବାକୁ ଯାଆନ୍ତି ମୁଁ ମଧ୍ୟ ସେଠାକୁ ବହୁତ ଥର ଦେଖିବାପାଇଁ ଯାଇଛି ଆଉ ମୋତେ ମଧ୍ୟ ବହୁତ ଭଲ ଲାଗେ ସେଠିକି ଯାଇକି କିଛି ସମୟ ବିତାଇବା ପାଇଁ ମୋତେ ବହୁତ ଖୁସି ଲାଗେ